ହଁ ମୁଁ ଦୌଡ଼ରେ ଭାଗ ନେଇଛି ମୋର ଅନୁଭୁତି ଥିଲା ଯେ ଫିଲ୍ଡ଼ରେ ଓହ୍ଲେଇଲା ପରେ ଯେମିତି ସନ୍ଦେହ ହୁଏକି ପାଷ୍ଟ ହେବି ନା ଦ୍ଵିତୀୟ ହେବିି ନା ତୃତୀୟ ହେବି ସେମିତି ସନ୍ଦେହ ରହିଥାଏ କିନ୍ତୁ ସେଇ ସନ୍ଦେହକୁ ବି ଟିକେ ଦୂର କରି ଆଗକୁ ବଢ଼ିବାକୁ ହବ ତାହେଲେ ଯାଇ କିଛି କିଛିଟା କରିହବ ତ ସେଥିରେ ମିଳିଥିଲା ମୋତେ ପ୍ରଥମ ପ୍ରାଇଜ୍ ଦ୍ୱିତୀୟ ପ୍ରାଇଜ୍ ଏବଂ ଅନ୍ୟାନ୍ୟ ସବୁକିଛି ମିଳିଥିଲା ଆହୁରି ଅର୍ଥ ଅର୍ଥର କିଛି ଟଙ୍କା ମିଳନଥିଲା ପ୍ରାଇଜ୍ ମିଳିଥିଲା ଆ ଏବଂ ମୋର ଖଚ୍ ଥିଲା ସେ ଗାର୍ଡିଆନ୍ ମାଧ୍ୟମରେ ସେମିତି ଘର ଲୋକ ଥିଲେ ଖଚ୍ ଆହୁରି କିଏ ନାହାନ୍ତି ମୋର